ପୁରୁଣା ଗୀତ ଏବଂ ଆଜିର ଗୀତ ମଧ୍ୟରେ ମୋତେ ପୁରୁଣା ଗୀତ ଭଲ ଲାଗେ ପୁରୁଣା ଗୀତ ଗୁଡ଼ିକୁ ଶୁଣିଲେ ମନରେ ଶାନ୍ତି ଅନୁଭବ ଆସିଥାଏ ଏବଂ ପୁରୁଣା ଗୀତର ଲେଖା ସ୍ୱର ଆଜିର ତୁଳନାରେ ବହୁ ଭଲ ପୁରୁଣା ଗୀତକୁ ଆଜିକା ଯୁଗରେ ନୂଆ କରୁଛନ୍ତି ସେ ସମୟର ଭିକାରି ବଳଙ୍କ ଗୀତ ମୋତେ ବହୁତ ଭଲ ଲାଗେ ଆଜିକା ଗୀତ ସମାଜ ପ୍ରତି ଖରାପ ପ୍ରଭାବ ପକାଉଛି